ଆମ ଘରେ ସାଧାରଣତଃ ନୀତିଦିନିଆ ଖାଦ୍ୟ ଆମ ମା' ସମ୍ପୂର୍ଣ କରିଥାନ୍ତି କିନ୍ତୁ ଯଦି ତାଙ୍କ ଅନୁପସ୍ଥିତିରେ ଆମ ଘରର କିଛି ସଦସ୍ୟ ମାନଙ୍କ ଦେହ ଅସୁସ୍ଥ ହୋଇଥାଏ ତା'ହେଲେ ତାଙ୍କର ସମସ୍ତ ଯତ୍ନ ନେବାର କାର୍ଯ୍ୟ ଆମକୁ ପଡ଼ିଥାଏ ତାହାକି ଆମେ ତ ସେମାନଙ୍କୁ କିଛି ରୋଷେଇ କରିକି କିଛି ହାଲୁକା ଖାଦ୍ୟ କରିକି ଦେବାକୁ ପଡ଼ିଥାଏ ଯେମିତିକି ସୁଜି ଉପମା ସାଗୁ ଏହାକୁ କରି ସେମାନଙ୍କୁ ଖାଇବାକୁ ଦେବାକୁ ପଡ଼ିଥାଏ ଏବଂ ସେମାନଙ୍କ ଠିକ ଯତ୍ନ ନେବାକୁ ପଡ଼ିଥାଏ ବାହାରୁ ମଧ୍ୟ କିଛି ଫଳ ଫଳ ଆଣି ମଧ୍ୟ ସେମାନଙ୍କୁ ଦବାକୁ ପଡ଼ିଥାଏ ଯାହାଦ୍ୱାରା କି ସେମାନଙ୍କ ଦେହ ଜଲ୍ଦି ସୁସ୍ଥ ହୋଇଯିବ ଜଲ୍ଦି ସୁସ୍ଥ ହେବାକୁ ପଡ଼େ ସେଇଥିପାଇଁ ଆମେ ମଧ୍ୟ ତାଙ୍କୁ ନିର୍ଦ୍ଧିଷ୍ଟ ଯତ୍ନ ନେବା ଉଚିତ ଆଉ ସେମାନଙ୍କୁ ମେଡ଼ିସିନ ଖାଇବା ଠିକ ଟାଇମ ରେ ସେମାନଙ୍କୁ ମେଡ଼ିସିନ କିପରି ଖାଇବେ ସେୟା ର ଧ୍ୟାନ ନେବା ଏବଂ ଗରମ ପାଣି ମଧ୍ୟ କରିକି ଦେଇଥାଉ